ଜଣେ ଗାୟକ ଏବଂ ଗାୟିକା ହେବାକୁ ହେଲେ ଆମ ମନ ଭିତରେ ଥିବା ନର୍ଭସନେସ୍ ବା ଭୟକୁ ଦୂରେଇବାକୁ ପଡ଼ିବ କାରଣ ଆମ ମନରେ ଯଦି ଭୟ ଥିବ ତାହେଲେ ଆମେ ଦର୍ଶକଙ୍କ ସାମ୍ନାରେ ଗାଇପାରିବା ନାହିଁ ଆମକୁ ଡର ମାଳିବ ଏବଂ ଏହିସବୁ ନର୍ଭସନେସ୍ ଏବଂ ଭୟକୁ ଦୂର କରିବାକୁ ହେଲେ ଆମକୁ ପ୍ରତିଦିନ ଅଭ୍ୟାସ କରିବାକୁ ପଡ଼ିବ ଗୀତ ଅଭ୍ୟାସ ଯଦି ଆମେ ପ୍ରତିଦିନ କରୁଛେ ତାହେଲେ ଯେତେ ଲୋକଙ୍କ ସାମ୍ନାରେ ଗାଇଲେ ମଧ୍ୟ ଆମକୁ କୌଣସି ଫରକ ପଡ଼ିବ ନାହିଁ ଆମକୁ ଭୟ ଲାଗିବ ନାହିଁ ଏହା ସହିତ ଆମେ ଯଦି ଦର୍ଶକଙ୍କ ସାମ୍ନାରେ ଗାଉଛେ ତାହେଲେ ସେଠାରେ ଗାଇବା ସମୟରେ ଆମେ ଯଦି ଡରିଯିବା ଏବଂ ସ୍କୁଇଜ୍ ହୋଇ ଗୋଟେ ଜାଗାରେ କେବଳ ସିଧା ଭାବରେ ଠିଆ ହୋଇ ଗାଇବା ତାହେଲେ ଆମକୁ ବେଶୀ ଡର ଲାଗିବ ଏବଂ ଆମେ ଗୀତ ଗାଇପାରିବା ନାହିଁ ଆମେ ଭଲ ଭାବରେ ଗୀତ ଗାଇବାକୁ ହେଲେ ଆମର ଗୋଡ଼ ହାତକୁ ଆମେ ହଲେଇବାକୁ ପଡ଼ିବ ଆମେ ଯଦି ଏପଟ ସେପଟ ହେଇ ହେଇ ହାତ ଗୋଡ଼କୁ ହଲେଇ ହଲେଇ ନାଚି ନାଚିକି ଗାଇବା ତାହେଲେ ଆମର ସେ ଭୟଟା ଦୂର ହେଇଯିବ ଏବଂ ଆମେ ଭଲ ଭାବରେ ଗାଇପାରିବା ଏହା ସହିତ ଆମେ ଦୈନନ୍ଦିନ ଅଭ୍ୟାସର ନିହାତି ଆବଶ୍ୟକ ରହିଛି ଆମେ ଯଦି ପ୍ରତିଦିନ ଅଭ୍ୟାସ କରିବା ଆମର ସେଇ ଗୀତ ଅଭ୍ୟାସ ହେଇଥିବ ଏବଂ ଆପେ ଆପେ ପାଟିରୁ ବାହାରି ପଡ଼ିବ ଆମକୁ ଡର ଲାଗିଲେ ମଧ୍ୟ ଗୀତଟି ଆମ ପାଟିରୁ ବାହାରି ଆସିବ ଏବଂ ଆମର ମୁଖ୍ୟତଃ ଷ୍ଟେଜ୍ ଉପରେ ଠିଆ ହେଇ ଗାଇଲାବେଳେ କିମ୍ବା କହିଲା ବେଳେ ଆମର ଗୋଡ଼ ଥରିଥାଏ ବହୁତ ଲୋକଙ୍କୁ ଦେଖିଲେ ତେଣୁ ଆମର ଗୋଡ଼ ଥରିବା ଥରିବାଟା ଦର୍ଶକମାନେ ଦେଖିଲେ ତାଙ୍କ ମନ ଭିତରେ ଖରାପ ପ୍ରଭାବ ପଡ଼ିବ ତେଣୁ ଏହାକୁ ଲୁଝେଇବାକୁ ହେଲେ ଆମକୁ ଏପଟ ସେପଟ ହେଇ ଗୋଡ଼ ଆମକୁ ଏପଟ ସେପଟକୁ କରି ଚାଲିବାକୁ ପଡ଼ିବ ଗାଇବାକୁ ପଡ଼ିବ ଏହା ସହିତ ଏହି ଦୂରକୁ ଦୂରେଇବା ପାଇଁ ହେଲେ ଆମକୁ ଷ୍ଟେଜରେ ଗାଇବା ବେଳେ ଆମ ଦର୍ଶକମାନଙ୍କୁ ସାମ୍ନା ଆଖି ସହିତ ଆଖି ମିଶେଇଲେ ବହୁତ ଡର ଲାଗିବ ତେଣୁ ତାଙ୍କ ଆଖିକୁ ନ ଦେଖି ଅନ୍ୟ ଆଡ଼େ ସମସ୍ତେ ତ ଦର୍ଶକଙ୍କୁ ଆଖି ଜଣକୁ ନ ଦେଖି ସମସ୍ତ ଦର୍ଶକଙ୍କୁ ଯଦି ଆମେ ଦେଖିକି ଗାଇବା ତାହେଲେ ହୁଏତ ଆମର ମନରୁ ଭୟ ଚାଲିଯିବ ଏବଂ ପ୍ରଥମେ ପ୍ରଥମେ ଭୟ ଲାଗିବ ନର୍ଭସନେସ୍ ମଧ୍ୟ ଆସିବ ଯେହେତୁ ଆମେ ଆଗରୁ କେବେ ଷ୍ଟେଜ୍ ପ୍ରୋଗ୍ରାମ୍ କରିନଥିବା କିମ୍ବା ବହୁତ ଲୋକଙ୍କ ଭିଡ଼ରେ କେବେ ଗୀତ ଗାଇନଥିବା କିମ୍ବା କୌଣସି ଭାଷଣ ଦେଇନଥିବା ତାହେଲେ ଡର ଲାଗିବ କିନ୍ତୁ ବାରମ୍ବାର ଆମେ ଲୋକମାନଙ୍କ ସାମ୍ନାରେ ଦର୍ଶକଙ୍କ ହଜାର ହଜାର ଦର୍ଶକଙ୍କ ସାମ୍ନାରେ ଗାଇବା ଦ୍ୱାରା ଧୀରେ ଧୀରେ ଆମର ଭୟ ମଧ୍ୟ ଦୂରେଇଯିବ ତେଣୁ ଆମକୁ ପ୍ରଥମେ ଆମର ମନୋବଳ ଦୃଢ଼ କରିବାକୁ ପଡ଼ିବ ଯେ ଆମର ମନୋବଳ ଦୃଢ଼ ହେଲେ କୌଣସି ଅସୁବିଧା ହେବ ନାହିଁ ଆମେ ଯଦି ନା ମୁଁ ଗାଇପାରିବି ନାହିଁ ମୋତେ ଡର ଲାଗିବ ଏମିତି ଯଦି ଆମେ ଭାବିବା ତା'ହେଲେ କେବେ ବି ଆଗକୁ ଆମେ ଯାଇପାରିବା ନାହିଁ ଏବଂ ଆମର ଭୟକୁ ଦୂରେଇ ଦେଇପାରିବା ନାହିଁ ଆମ ଭୟକୁ ଦୂରେଇବାକୁ ହେଲେ ପ୍ରଥମେ ଆମର ମନୋବଳ ଦୃଢ଼ କରିବାକୁ ପଡ଼ିବ ଏହା ସହିତ ଆମର ଆତ୍ମବିଶ୍ୱାସକୁ ମଧ୍ୟ ବଢ଼େଇବାକୁ ପଡ଼ିବ ଯେ ମୁଁ ଏହି କାର୍ଯ୍ୟଟି କରିପାରିବି ଯେତେ ଲୋକ ଆସୁଛନ୍ତି ଆସନ୍ତୁ ମୁଁ ସମସ୍ତ ଲୋକଙ୍କୁ ଲୋକଙ୍କୁ ଦେଖି ଗାଇପାରିବି ଏହିପରି ମନୋଭାବ ମନରେ ଥିଲେ ତାହେଲେ ଆମେ ନିଶ୍ଚିତ ଭାବରେ କୌଣସି ଭୟ ମନ ଭିତରେ ନ ରଖି ବହୁତ ଭଲ ଭାବରେ ଗୀତ ଗାଇପାରିବା ଏବଂ ଯଦି ପ୍ରଥମେ ପ୍ରଥମେ ଆମକୁ ଡର ଲାଗୁଛି ତାହା ଅଭ୍ୟାସ ହେଇଗଲା ପରେ ଆଉ ଡର ରହିବ ନାହିଁ ଆମେ ଭଲ ଭାବରେ ଗାଇପାରିବା ଏବଂ ପ୍ରସିଦ୍ଧ ମଧ୍ୟ ହେଇପାରିବା ତା' ସହିତ ଆମେ ଯଦି ଭଲ ଜଣେ ସଙ୍ଗୀତ ଗୁରୁଙ୍କ ସତ ଗୁରୁଙ୍କଠାରେ ଟ୍ରେନିଂ ନେଇଛେ କିମ୍ବା ତାଙ୍କଠାରେ ଅଭ୍ୟାସ କରୁଛେ ଭଲ ଭାବରେ ଗୀତ ଅଭ୍ୟାସ କରିଛେ ଏବଂ ଗୀତଟିକୁ ଭଲ ଭାବରେ ମୁଖସ୍ଥ କରିଛେ ଆମେ ଗୀତଟିକୁ ଜାଣିଛେ ଏବଂ ଗୀତଟିର ସ୍କେଲ୍ କ'ଣ ଜାଣିଛେ ତାହେଲେ କୌଣସି ଅସୁବିଧା ହେବ ନାହିଁ ଗୀତ ଗାଇବାରେ